ମୋର ଯାତ୍ରା ସମୟରେ ଯାନବାହାନର ବିଷୟରେ ମୁଁ କିଛି କହିବା ପାଇଁ ଯାଉଛି ଯାନବାହାନ ମଧ୍ୟରୁ ମୁଁ ସାଇକେଲରେ ଯିବା ପାଇଁ ବହୁତ ଆନନ୍ଦ ମନେ କରେ କାହିଁକିନା କେତେ ଲୋକ ପୁରୁଷ ସ୍ତ୍ରୀ ସବୁ ଯାଉଥାନ୍ତି ସେଥିରେ ମୋର ଏଇ କ୍ଳାନ୍ତମୟ ଜୀବନକୁ କିଛି ଆନନ୍ଦ ଦେଇପାରିଥାଏ ସାଇକେଲରେ ଗଲେ ଆମର ପରିବେଶର ମୁକ୍ତ ଆକାଶର ଖୋଲା ବାୟୁମଣ୍ଡରେ ଯିବା ପାଇଁ ମୋତେ ବହୁତ ଖୁସି ଲାଗେ ଯିବା ସମୟରେ ଆମର ବହୁତ ବନ୍ଧୁବାନ୍ଧବଙ୍କ ମାନଙ୍କ ସହିତ ଦେଖା ସାକ୍ଷାତ ହୋଇ ଆମେ ସମସ୍ତେ ମିଳିମିଶି ଯାତ୍ରା ଦେଖିବା ପାଇଁ ଯାଇଥାଉ ଆମ ଘର ପାଖରୁ ଦଶ ବାର କିଲୋମିଟର ଦୂରରେ ଯେଉଁ ଦୁର୍ଗା ଦେବୀ ମାଙ୍କର ପୂଜା ଆରାଧନା ହୁଏ ସେଇ ଯାତ୍ରାରେ ଆମେ ଧାଡ଼ି ବାନ୍ଧି ବାନ୍ଧିଲା ଆମେ ଯାଇଥାଉ ବନ୍ଧୁବାନ୍ଧବଙ୍କ ସହିତ ସାଙ୍ଗସାଥିମାନଙ୍କ ସହିତ ସମସ୍ତଙ୍କ ସହିତ ଦେଖା ସାକ୍ଷାତ ହୋଇ ଆମର ଏ କ୍ଲାନ୍ତମୟ ଜୀବନକୁ ଯେଉଁ ଆନନ୍ଦ ଟିକକ ଦେଇପାରିଥାଉ ନା ସେଥିପାଇଁ ମୋ ମୋତେ ବହୁତ ଭଲ ଲାଗେ ମେଳା ମହୋତ୍ସବରେ ଗଲାମାନେ କେତେ କ'ଣ ସାଙ୍ଗସାଥିମାନେ ଜିନିଷପତ୍ର କିଣି ନିଜର କ୍ରାନ୍ତିକୁ ଦୂର କରିବା ପାଇଁ ଖୁସିରେ ସବୁ କିଣି ଆନନ୍ଦ ମନରେ ଆମ ଘରକୁ ଫେରି ଆସିଥାଉ